ପର୍ଯ୍ୟଟକ ମାନଙ୍କ ବୁଲିବା ପାଇଁ ବହୁତ ଆସନ୍ତି ମୋତେ ବହୁତ ବଢ଼ିଆ ଲାଗେ ଆମ ଅଞ୍ଚଳରେ ଯୋଉ ସବୁ ଅଛି ନଦୀ ହ୍ରଦ ପର୍ବତ ଜଳପ୍ରପାତ ଆଦି ସବୁ ପର୍ଯ୍ୟଟକମାନେ ବୁଲିବାକୁ ଆସନ୍ତି ସେମାନେ ଆମ ଭଦ୍ରକ ଜିଲ୍ଲାରେ ଥିବା ଜାଗାଗୁଡ଼ିକ ଖୁବ୍ ପସନ୍ଦ କରନ୍ତି ଫଟୋ ଶୁଟ୍ କରିକି ଯାଆନ୍ତି କେତେ ପ୍ରକାର ଡ୍ରେସ୍ ଆଣିଥାନ୍ତି ଭୋଜିଭାତ କରିକି ଯାଆନ୍ତି ପ୍ରାୟ ସମୟରେ ସେଠି ଭିଡ଼ ଲାଗିକି ରହିଥାଏ ନଦୀ ପାଖରେ ଯାଇଁକି ସବୁ କରିଥାନ୍ତି ସୁବିଧା ସୁଯୋଗ ବୁଝି ନିଜର ମନୋରଞ୍ଜନ କରିଥାନ୍ତି ଆମ ଗାଁର କେତେକ ଭଦ୍ରବ୍ୟକ୍ତି କିମ୍ବା ଆମ ଅଞ୍ଚଳର କେତେକ ଭଦ୍ରବ୍ୟକ୍ତି ଯାଇଁକି ତାଙ୍କୁ ସାହାଯ୍ୟ କରିଥାନ୍ତି ଜିନିଷ ଗୁଡ଼ିକ ତାଙ୍କୁ ବତାଇ ଦେବାରେ ଟିକେ ଯୋଗ ଦେଇଥାନ୍ତି ତାଙ୍କୁ ସମସ୍ତଙ୍କୁ ଟିକେ ସାହାଯ୍ୟ କରନ୍ତି ଏବଂ ସାହାଯ୍ୟ କରିବାରୁ ତାଙ୍କୁ କିଛି ସାହାଯ୍ୟ ମିଳିଯାଇଥାଏ ଯେଉଁଫଳରେ ସେ ଜାଣିପାରନ୍ତି କି କେତେବେଳେ କେଉଁ ଜିନିଷ କରିବା ଆବଶ୍ୟକ ଏବଂ ସେହିଫଳରେ ସେ ବହୁତ ଗୁଡ଼ାଏ ଜାଗାକୁ ଭଲ କରି ବୁଲିପାରନ୍ତି ଏବଂ ସମୟରେ ଏବଂ ଆସିକି ବୁଲିବାର ଉପଲବ୍ଧିଟିକୁ ନେଇପାରନ୍ତି